ହ୍ୟାଲୋ ହଁ ନମସ୍କାର କୁହନ୍ତୁ

କୋଣାର୍କ ମନ୍ଦିର ତ ହେଉଛି କଳା ଭାସ୍କର୍ଯ୍ୟ ର ଆଉ ସାରା ପୃଥିବୀ ର ଶ୍ରେଷ୍ଠତମ ଜିନିଷ ସେତେବେଳେ ଲାଙ୍ଗୁଳାନରସିଂହ ଦେବ ଏଇଟା ତାଙ୍କର ଆରମ୍ଭ କରିଥିଲେ ବାରଶହ ବଢ଼େଇଙ୍କୁ ନେଇକି କାରିଗରଙ୍କୁ ନେଇକି ବାର ବର୍ଷ କାଳ ଏଇଟାକୁ ତିଆରି କରିଥିଲେ ଏବଂ ବିଶୁ ମହାରଣା ଜଣେ ଥିଲେ ଯିଏକି ଥିଲେ ମୁଖ୍ୟ କାରିଗର ଯୋଉଟା କୁ ଆଜି କାଲି ଆମେ କହେ ଇଞ୍ଜିନିୟର୍ ଚିପ୍ ଇଞ୍ଜିନିୟର୍ ବୋଲି ଯୋଉଟା କହେ ସେମାନେ ଦୀର୍ଘଦିନ ଧରି ଘର ଠାରୁ ଦୂରରେ ରହି ସେ କାରୁକାର୍ଯ୍ୟ ସବୁ କରେଇଥିଲେ ଏବଂ ଯୋଉଟା କି ବର୍ତ୍ତମାନ ସୁଦ୍ଧା ଅକ୍ଷୁନ୍ନ ଅବସ୍ଥାରେ ରହିଛି ଏବଂ ସେ କାରୁକାର୍ଯ୍ୟ ଗୁଡ଼ିକ ଏତେ ନିଖୁଣ ଥିଲା ସେତେବେଳେ ଯୋଉ କାରୁକାର୍ଯ୍ୟ ସବୁ ତିଆରି କରିଥିଲେ ଲାଙ୍ଗୁଳାନରସିଂହ ଦେବ ହୁଏତ ସେ ବାହାରୁକୁ ଯାଇନଥିଲେ କାରିଗର ମାନେ ହୁଏତ ବାହାରକୁ ଯାଇନଥିଲେ କିନ୍ତୁ ପୃଥିବୀର ସବୁ ଜାଗାର ପୃଥିବୀର ସବୁ ଜାଗାରୁ ପଥରରେ ତିଆରି କରାହେଇଥିଲା

ଆଉ ଧର୍ମପଦ ତା'ର ମୁଣ୍ଡି ମାରିଥିଲା ସେ ବିଶୁ ମହାରଣା ର ପୁଅ ଧର୍ମପଦ ତା'ର ମୁଣ୍ଡି ମାରିଥିଲା ତା'ର ଯୋଉ ଦଧିନଉତି ଟା ଥିଲା ସେ ଦଧିନଉତି ଟା ମୁଣ୍ଡି ମାରିଥିଲା ଏବଂ ସେ ପଥର ନେଇକି ଟେକିକି ରଖିଥିଲା ତା'ର ବାଲେନସିଙ୍ଗ ସେ ଜାଣିଥିଲା ଅନ୍ୟ ମାନେ କରିପାରୁ ନଥିଲେ ସେଇ କେବଳ ସେଟା କରିପାରିଥିଲା ସେଇଟା ତ ବଙ୍ଗୋପ ସାଗର ଥିଲା ନଦୀ କୂଳରେ ଥିଲା ସେଟା ଚନ୍ଦ୍ରଭାଗା ନଦୀ କୂଳରେ ସେ ପୁରା ପୋତି ହୋଇଯାଇଛି ସେ ସମୁଦ୍ର ସେଠୁ ବହୁତ ଦୂର ପର୍ଯ୍ୟନ୍ତ ବାଲି ବାଲୁକା ମୟ ହୋଇଯାଇଛି ଆପଣ ଢ଼େଙ୍କା ଢ଼େଙ୍କାନାଳରୁ ଆପଣ ଯିବା ଭାରି ଭୂବେନେଶ୍ଵର ଯିବା ଭାରି ଭୂବେନେଶ୍ଵର ଠୁ ଡାଇରେକ୍ଟ ଗାଡ଼ି ଅଛି ସେଠି କୋଣାର୍କ ପାଖରେ ଯାଇ ପହଁଞ୍ଚି ଯିବେ

ଆପଣ ଦର୍ଶନୀୟ ସ୍ଥାନ ହିସାବରେ ଗୋଟେ ପୁରୀ କି ଗଲାବେଳକୁ ଗୋଟେ ସବୁ ପିପିଲି ଗୋଟେ ଚାନ୍ଦୁଆ ତିଆରି କରାହଉଛି ଯୋଉଟାକି ପ୍ଢଥିବୀ ପ୍ରସିଦ୍ଧ ଚାନ୍ଦୁଆ ସେ ଯୋଉ ପଡ଼ିବ ଭୁବନେଶ୍ୱରରେ ଆମର ରାଜଧାନୀ ଅଛି ଭୁବେନେଶ୍ଵର ମନ୍ଦିର ମାଳିନୀ ସହର ତାକୁ ଦେଖିବେ ଏମିତିକା ସବୁ ଦେଖିକି ଯିବେ ଆଉ ଆମର ଅଛି କୋଣାର୍କ ମନ୍ଦିର ବାବଦରେ ଗୋଟେ ବହି ଅଛି ଆମର ସୋମ୍ୟରଞ୍ଜନ ତ୍ରିପାଠୀ ବୋଲି ଜଣେ ଲେଖିଛନ୍ତି ସେ କୋଣାର୍କ ମନ୍ଦିର ବାବଦରେ ସେ ଲେଖିଛନ୍ତି ଯେ କୋଣାର୍କ ମନ୍ଦିର କାହିଁକି ତିଆରି ହେଲା କାହିଁକି ସେତେବେଳେ ରାଜା ସବୁ ଟଙ୍କା ପଇସାଗୁଡ଼ା ସେଇଠି ଖର୍ଚ୍ଚ ହେଲା ଏଇଗୁଡ଼ା ସବୁ ଲେଖିଥିଲେ ଏବଂ ସେତେବେଳେ ଆମର ଚାଲିଚଳନ ଭାଷା ଖାଦ୍ୟପେୟ ମନ୍ଦିର ର କାରୁକାର୍ଯ୍ୟକୁ ଦେଖିଲେ ଆମେ ଜାଣିପାରିବା କୋଣାର୍କ ମନ୍ଦିରରେ ଚବିଶିଟା ଅରଖ ଅଛି ଅଖ ଅଛି ଚକ ଅଛି ଚକ ଗୁଡ଼ିକ ଏପରି ଭାବରେ ତିଆରି ହେଇଚି ସୁର୍ଯ୍ୟଙ୍କ ଛାଇ ତା ଉପରେ ପଡ଼ିଲେ ସେଇଠୁ ଆମେ ଜାଣିପାରିବା ଯେ ବର୍ତ୍ତମାନ କେତେ ଟା ସମୟ ହେଲାଣି ଉତ୍ତରାୟଣରେ ଜାଣିପାରିବ ଦକ୍ଷିଣାୟଣରେ ମଧ୍ୟ ଜାଣିପାରିବା ସେ କୋଣାର୍କ ମନ୍ଦିରକୁ ଦେଖିଲେ ଜାଣିପାରିବା ତା'ର କାରୁକାର୍ଯ୍ୟ ତାର ବୈଜ୍ଞାନିକ କୌଶଳ କେତେ ଉନ୍ନତ ଧରଣର ଥିଲା ସାରା ଭାରତ ପୃଥିବୀର ଲୋକ ମାନେ ବର୍ତ୍ତମାନ୍ ଆସୁଛନ୍ତି ତାକୁ ଦେଖିବା ପାଇଁ ଦୁଇ କିଲୋମିଟର୍